ଆମର୍ ଓଡ଼ିଆ ଭାଷା ଆମେ ନ୍ୟୁଜ ମାଧ୍ୟମରେ ଆମର୍ ଭାଷା ଓଡ଼ିଆ ଭାଷା ଆମେ ଶୁଣିଥାଉଁ କି ଟେଲିଭିଜନ କି ରେଡ଼ିଓ ମାଧ୍ୟମରେ ଆମକୁ ଆମର୍ ମାତୃଭାଷା ଓଡ଼ିଆ ଭାଷାଟା ଆମକୁ ଭଲ୍ ଲାଗିଥାଏ ତାକୁ ଶୁଣି ଶୁଣିକରି ଆମେ ଭଲ୍ ଲାଗେ ବହୁତ ବହୁତ କିଛି ଶିଖି ଶିଖିକରି ଆମେ ଶିକ୍ଷା ବି ପାର୍ସୁଁ ଆଉ ଓଡ଼ିଆ ଭାଷାଟା ବହୁତ ଭଲ୍ ଲାଗ୍ସି ରେଡ଼ିଓ ଶୁଣି ଶୁଣବାର୍ ଲାଗ ଆମ ଓଡ଼ିଆ ଭାଷାଟା ବହୁତ ଭଲ ଲାଗକିରି ଆମେ ବହୁତ କଥା ଭାଷାମାନେ ଆମେ ଶିକ୍ଷାଟା ଆମେ ପେ ପାର୍ସୁଁ ତେଣୁକରି ଓଡ଼ିଆ ଭାଷା ଆମର୍ ଶତୃ ଭାଷା ନ୍ୟୁଜ ମାଧ୍ୟମରେ ରେଡ଼ିଓ ମାଧ୍ୟମରେ ଆମକୁ ଶୁଣବାର୍ ଲାଗେଁ ବହୁତ ଭଲ ଲାଗ୍ସି